ହଁ ମୁଁ ସ୍ୱଚ୍ଛ ଭାରତ ଅଭିଯାନ ବିଷୟରେ କହିପାରିବି ସ୍ୱଚ୍ଛ ଭାରତ ଅଭିଯାନ ହେଉଛି ଏକ ଏକ ଏମିତି ଅଭିଯାନ ଯେଉଁ ଅଭିଯାନ ଆସିବା ପରଠାରୁ ଯେ ରହୁଛି ଗ୍ରାମାଞ୍ଚଳ ରହୁଛି ସହରାଞ୍ଚଳ ରହୁଛି ଯେଉଁ ସ୍ୱଚ୍ଛ ଭାରତ ମିଶନ ନେଇଥିବା ଯୁବପିଢ଼ୀ କିମ୍ବା ଲୋକମାନେ ସେମାନଙ୍କୁ ଏକ ଗୃପ୍ କରି ଗୃପ୍ ମାଧ୍ୟମରେ ମଧ୍ୟ ଯାଇକି ଅନେକ ଅନେକ ଜାଗାରେ ସବୁ ଜିନିଷ ସବୁ ଅଳିଆ ସ୍ୱଚ୍ଛ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଥିବା ପାଣି ଗାଡ଼ିଆ ପୋଖରୀ ତା କୁ ମଧ୍ୟ ସେମାନେ ସଫା ସୁତୁରା କରୁଛନ୍ତି ଏବଂ ସହରାଞ୍ଚଳରେ ଯେବେ କୌଣସି ସାଂସ୍କୃତିକ ପର୍ବ ହୁଏ କେମିତି କୌଣସି ମେଳା ହୁଏ ସେଠି ସ୍ୱଚ୍ଛ ଭାରତ ନିମନ୍ତେ ଲୋକମାନଙ୍କୁ ଡ଼କାଯାଏ ଏବଂ ବଡ଼ ପାଖରେ ଥିବା ନେତାମାନଙ୍କୁ ମଧ୍ୟ ଡ଼କାଯାଏ ସେମାନେ ସେଠିଥିବା ସ୍ୱଚ୍ଛ ଭାରତ ନିମନ୍ତେ ଭାଷଣ ଦିଅନ୍ତି ଏବଂ ସ୍ୱଚ୍ଛ ନିମନ୍ତେ ବିଭିନ୍ନ ଅଭିଯାନ ସ୍ୱଚ୍ଛ ଅଭିଯାନ ନିମନ୍ତେ ସେମାନେ ବିଷୟରେ ଆଲୋଚନା କରନ୍ତି ଏବଂ ସ୍ୱଚ୍ଛ ଭାରତ ଅଭିଯାନ ଯେକୌଣସି ଅନୁଷ୍ଠାନର ହୁଏ ଯେକୌଣସି ଅନୁଷ୍ଠାନରେ କାର୍ଯ୍ୟାଳାୟ ହୁଏ ଉକ୍ତ କାର୍ଯ୍ୟାଳୟରେ ମୁଁ ଭାଗ ନିଏ ଏବଂ କିପରି ସହରାଞ୍ଚଳକୁ ସ୍ଵଚ୍ଛ ରଖିବା ନିମନ୍ତେ ମୁଁ ମଧ୍ୟ ଇଚ୍ଛା ରଖେ ଏବଂ ସ୍ୱଚ୍ଛ କରିବାକୁ ଚେଷ୍ଟା କରେ